ମୁଁ ଧାନ ଚାଷ କରେ ପରିବାର ପ୍ରତିପୋଷଣ କରିବା ପାଇଁ ପ୍ରତିବର୍ଷ ଧାନ କରିଥାଉ ସେ ଧାନକୁ କିଛି ବିକି ଆମର ପରିବାର ପ୍ରତିପୋଷଣ କରିଥାଏ ଏବଂ ଆଉ କିଛି ଚାଉଳ ଆକାରରେ କରିଥାଉ ବର୍ଷକୁ ଖାଇବା ପାଇଁ ମୁଁ ଆମର ମୋ ବାପ ଗୋସାପ ଏମାନେ ଚାଷ ତାଙ୍କର ହେଉଛି ମୁଖ୍ୟ ଜୀବିକା ମୁଁ ଆଗକୁ ଆଉ କୌଣସି ବାଟରେ ଚାକିରି ବାକିରି କରି ପାରିଲି ନାହିଁ କି କୋଉ ବାହାରକୁ ଯାଇ ପାରିଲି ନାହିଁ ସେଇ ଚାଷରେ ରହି ଚାଷ ବାସ କରି ଯାହା ସେଥିରୁ ମିଳେ ତାକୁ ପରିବାର ପ୍ରତିପୋଷଣ କରେ ଏବଂ ଆମ ପରିବାରଟି ତାହାରି ଉପରେ ନିର୍ଭର କରି ଚଳିଥାଉ